ଆମ ମାତୃଭାଷା ଓଡ଼ିଆ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ପାଠ ପଢ଼ାଯାଏ ଯାହାଦ୍ୱାରା ପିଲାମାନେ ସହଜରେ ବୁଝିପାରନ୍ତି ଆମର ସରକାର ମଧ୍ୟ ଓଡ଼ିଆ ଭାଷାରେ ଲୋକ ଓଡ଼ିଆ ଭାଷାରେ ଲୋକମାନଙ୍କୁ ନିଜର ଭାବର ଆଦାନ ପ୍ରଦାନ କରନ୍ତି ଏହା ଫଳରେ ଭାବ ଭାବ ଜଲ୍ଦି ସମ୍ପ୍ରଷିତ ହୋଇଥାଏ ଅନେକ ପତ୍ରପତ୍ରିକା ମଧ୍ୟ ଓଡ଼ିଆ ଭାଷାରେ ଛପାଯାଇ ଥାଏ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଆ ଭାଷାର ଭୂମିକା ଅନେକ ଏହା ଫଳରେ ଲୋକମାନେ ସହଜ ସହଜରେ ବୁଝିପାରନ୍ତି ଯାହାଦ୍ୱାରା ଭାବ ବିନିମୟ ଅଧିକ ସୁନ୍ଦର ହୋଇଥାଏ ବାଣିଜ୍ୟ ବ୍ୟବସାୟ ହେଉଛି ଆମର ଅର୍ଥଦଣ୍ଡର ମେରୁଦଣ୍ଡ ଏହା ଯଦି ଷ୍ଟ୍ରଙ୍ଗ ରହିବ ତେବେ ଆମ ଅର୍ଥନୀତି ସୁନ୍ଦର ହେଇପାରିବ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ନିଜର ଜୀବନ ଅତିବାହିତ କରନ୍ତି ତେଣୁ ଓଡ଼ିଆ ଭାଷା ସବୁ ଭାଷାର ମୁଖ୍ୟ ସେଥିପାଇଁ କୁହାଯାଇଛି ଓଡ଼ିଆ ଭାଷା ହେଉଛି ସବରପୃଷ୍ଟ ଭାଷା ଯାହାକୁ ସମସ୍ତିଙ୍କ ଆଗରେ ପ୍ରକାଶ କରିହବ